ହ୍ୟାଲୋ କ୍ୟାବ୍ବାଲା କି ମୁଁ ଥାର୍ଟି ଏଇଟ୍ରୁ ସୁବର୍ଣ୍ଣା କହୁଛି ନାଇଁ ମୋ ବାପା ମାଆଙ୍କୁ ଆଣିବାକୁ ପଡ଼ିବ ତ ସାଙ୍ଗ ଅଛି ମାଲକାନଗିରି ସେଥିପାଇଁ ମୁଁ ଫୋନ୍ କରିଥିଲି ତୁମ ପାଖରେ ମୁଁ କାଲି ଆସନ୍ତା କାଲି ମୋର ଜନ୍ମଦିନ ଅଛି ସେଥିପାଇଁ ସେମାନଙ୍କୁ ଆଣିବାକୁ ପଡ଼ିବ ଆପଣ ଫ୍ରିରେ ଅଛନ୍ତି କି ହଉ ଠିକ ଅଛି ହେଲେ କାଲିକି କାଲିକି ଯିବେ କି ଆଜି ଯିବେ ହଉ ଠିକ୍ ଅଛି ହେଲେ କେତେ ଟଙ୍କା ନେବେ ଭଡ଼ା ପାଞ୍ଚଶହ ନାଇଁ ଚାରିଶହ ନିଅନ୍ତୁ ସମସ୍ତେ ଚାରିଶହ ନେଉଛନ୍ତି ହଉ ଠିକ୍ ଅଛି ହେଲେ ଟଙ୍କା କ'ଣ ଫୋନ୍ ପେ' ପଠେଇବି କି ଆସିଲା ପରେ ଆପଣ ନେଇଆସିଲା ପଠେଇ ଦେବି କ୍ୟାସ୍ରେ ହଉ ଠିକ୍ ଅଛି ହେଲେ ମୁଁ ଥାର୍ଟି ଏଇଟ୍ରେ ରହୁଛି ହେଲେ କାଲିକି ଯେତେବେଳେ ଯିବେ ଟିକେ ବାହାର ବାହାରିଲେ ଟିକେ କଲ୍ କରିବେ ଠିକ୍ ଅଛି ହଉ ଠିକ୍ ଅଛି ରହୁଛି ନମସ୍ତେ